ମାଛ ସରକାରଙ୍କଠାରୁ ମୋତେ କିଛି ଅର୍ଥପ୍ରଦାନ କରିଛୁ ମାଛ ବୃତ୍ତି କରିବାପାଇଁ ବୋଉ ଚାଁହୁଛିକି ମାଛରେ କରି ଯେମିତିକି ଚାରି ମାଛ ଆମର ଯାଇପାରିବ ଯେମିତିକି ଆମର ମାଛ ଚାଷ କଲେ କ'ଣ ଲୋକଙ୍କର ମାଛ ଖାଇବାରେ ବହୁତ ଆଗ୍ରହ ଅଛି ମାଛ ବି ମାଛ ଚାଷ କଲେ ଲୋକଙ୍କର ଯେମିତିକି ନେଇକି ରଖୁଛନ୍ତି ତାଙ୍କ ଘରେ କାଚ ବକ୍ସ ନେଇକି ମାଛକୁ ରଖନ୍ତି ତା' ଭିତରେ ସୋକୁ ସୋ ଭଳିଆ ମାଛ ରଖିଲେ ତାଙ୍କୁ ବହୁତ ଭଲଲାଗେ ଦେଖିବାକୁ ଛୋଟ ଛୁଆଙ୍କୁ ବି ଖେଳିବାକୁ ବହୁତ ଭଲଲାଗେ ମାଛ ତାକୁ ଖାଇଲେ ବହୁତ ଭଲ ଲାଗିଥାଏ ମାଛ ରୋଷେଇ କରିବାକୁ ବି ବହୁତ ଭଲ ଲାଗେ ମାଛ ବେସର ମାଛ ତରକାରୀ ମାଛ ମସଲା ଇତ୍ୟାଦି କରିକି ଖାଇଲେ ବହୁତ ଭଲ ଲାଗେ ମାଛଟା ବି ଏମିତି ଗୋଟେ ଜିନିଷ ଯେଉଁଟାକି ଘରେ ସୋ କେ ସୋକେସ୍ରେ ଥୋଇଲେ ଦେଖିବାକୁ ଭଲଲାଗେ ଛୋଟ ଛୁଆ ଇତ୍ୟାଦି ବନ୍ଧୁବାନ୍ଧବ ଆଇଲେ ବି ତାଙ୍କୁ ଦେଖିବାକୁ ଭଲଲାଗେ ଓ ସେଇଟା ବହୁତ ସୋ ଘରକୁ ସୋ କରିଥାଏ କାହିଁକିନା ମୁଁ ସେଇଟା ରଖିଲେ ଛୁଆମାନେ ତାଙ୍କୁ ଖେଳିବାକୁ ଭଲଲାଗେ ଛୁଆ କାନ୍ଦୁଥିଲେ ଖାଇଦିଅନ୍ତି ମାଛ ଦେଖିଲେ